ଭଲ ଅଛି ଆପଣ କେମିତି ଅଛନ୍ତି ଭଲ ଚାଲିଛି ନାହିଁ ଆମ ଦୋକାନ ହେଲାଣି ପନ୍ଦର ବର୍ଷର ଆମେ ଆମର ତ ଦୋକାନ ଯେତେବେଳେ ଆରମ୍ଭ କରିଥିଲୁ ସେତେବେଳେ ନା ଟେଣ୍ଟ ମାରିକି କରିଥିଲୁ ନର୍ମାଲ ଆମ ମୋ ପାଖକୁ ଯେତେବେଳେ ଲୋକ ଗ୍ରାହକ ଆସୁନଥିଲେ ଆମେ ତାଙ୍କ ପାଖରେ ନେଇକି ବି ଚା' ପହଞ୍ଚାଉଥିଲୁ ବିଭିନ୍ନ ପ୍ରକାର ଚା' ଆଉ ଆମ ଦୋକାନ ପନ୍ଦର ବର୍ଷର ବି ହେଲାଣି ନାହିଁ ନାହିଁ ସେତେବେଳେ ଏମିତି ନର୍ମାଲ ଚା' ହିଁ ବିକ୍ରି ହେଉଥିଲା ହଁ ଆପଣଙ୍କ ପାଇଁ ତ ଆମ ଦୋକାନ ଏବେ ଚାଲିଛି ଆପଣ ତ ଗ୍ରାହକ

ହଁ ସେମିତି ଦୋକାନ ଚାଲିଛି କିନ୍ତୁ ଆଗେ ଯେମିତି ଥିଲା କିନ୍ତୁ ଏବେ ବହୁତ ବଢ଼ିଗଲାଣି ଆମ ଦୋକାନ ପୁରା ଗୋଟେ ବଡ଼ ଷ୍ଟୋର୍ ଭଳିକା ହେଇଗଲାଣି ଆଗେ ତ ତମ୍ୱୁ ମାରିକି ଏମିତି କରାଯାଉଥିଲା

ହଁ ଲୋକ ଏବେ ବହୁତ ଭିଡ଼ ହେଉଛି ଆମ ଦୋକାନ ହଁ ହଁ ହଁ ଭେରାଇଟି ଆଜିକାଲି ତ ସୁଗାର ଯୋଉମାନଙ୍କର ଅଛି ସେମାନେ ତ ବିନା ଚିନିରେ ପିଇବେ ସେମାନଙ୍କ ପାଇଁ ଭେରାଇଟି ଚା' ତିଆରି ହେଉଛି ଆଉ ଅନ୍ଲାଇନ୍ ଯୁଗ ବି ତ ହେଲାନା ଅନ୍ଲାଇନ୍ରେ ବି ଅର୍ଡ଼ର ହେଉଛି ତାଙ୍କ ପାଖକୁ ନେଇ ପାର୍ସଲ ବି ପଠାଯାଉଛି କଫି ହେଉଛି ଚା' ଆମର ସବୁ ନର୍ମାଲ ଲୋକ ନର୍ମାଲ ଲୋକ ପିଇବା ପାଇଁ ସେଇଟା ଗୋଟେ ଚା' ହେଉଛି ଲୋକ ଯେଉଁମାନେ ସବୁ ଡାଇବେଟିସ୍ ସେମାନଙ୍କ ପାଇଁ ଗୋଟେ ଅଲଗା ହେଉଛି ଆଉ ଯେଉଁମାନେ କଫି ପିଇବେ ସେମାନଙ୍କ ପାଇଁ ବି ହେଉଛି ଯେଉଁମାନେ ବି ଆଗରୁ ଅର୍ଡ଼ର ଦେଇଥାନ୍ତି ତାଙ୍କ ପାଇଁ ବି ଚା' ପାର୍ସଲ କରିକି ତାଙ୍କ ପାଖକୁ ପଠାଯାଏ ଏମିତି ସବୁ ଦୋକାନ ଚାଲିଛି ଆଉ ହଁ କଫି ସବୁ ଭେରାଇଟିର ହେଉଛି

ନାହିଁ ନାହିଁ ଆଗେ ଚା' ରେଟ୍ ପାଞ୍ଚ ଟଙ୍କା ଥିଲା ଏବେ ଦଶ ଟଙ୍କା କରାଯାଇଛି

ଏବେ ଚା' ଚିନି ସବୁର ଦର ତ ବଢ଼ୁଛି ନା ଆଉ ଚା' ରେଟ୍ ବି ବଢ଼ିବ କଫିର ବି ତ ବହୁତ ବଢ଼ୁଛି ରେଟ୍ ହଁ ହଁ ତାର ରେଟ୍ ସବୁ ଅଲଗା ଅଲଗା ଆପଣମାନଙ୍କ ପାଇଁ ତ ଦୋକାନ ଚାଲିଛି ଆଉ ହଉ ହଉ ଆଜ୍ଞା